ହ୍ୟାଲୋ ଏଇଟା ବାସନ୍ତି ହୋଟେଲ୍ରେ ଲାଗିଛି ମୁଁ ରିଙ୍କି ପାଇକ କହୁଥିଲି ମୁଁ ମୁଁ ଖାଦ୍ୟ ଅର୍ଡ଼ର୍ କରିଥିଲି ଅର୍ଡ଼ର୍ ତ ପହଞ୍ଚି ଯାଇଛି ଘରେ କିନ୍ତୁ ଆମ ଘରେ ଟିକେ ପ୍ରୋବ୍ଲେମ୍ ହେଇଛି ମୋ ଘରେ ଗ୍ଲାସ ଥାଳି କଣ୍ଟା ଚାମୁଚ ଏସବୁ କିଛି ନାହାନ୍ତି ପ୍ଲିଜ୍ ଆପଣ ଟିକେ ଘରେ ଦେଇଯିବେ ମୋତେ ନା ଆପଣଙ୍କ ମୁଁ ପଇସା ଦେଇଦେବି ତୁମେ ଯଦି ପଇସା ନେବ ମୁଁ ଏକ୍ସଟ୍ରା ଦେଇଦେବି କିନ୍ତୁ ପ୍ଲିଜ୍ ମୋତେ ସେସବୁ ଟିକେ ଦେଇଯାଅ ଆମ ଘରେ ନାହାନ୍ତି ମୋତେ ଟିକେ ହେଲ୍ପ କର